ଆପଣ ଅଜୟ ଭାଇ କହୁଛନ୍ତି କି ମୁଁ ଟିକେ ପୁରୀ ଯିବାର ଥିଲା କେତେ କ'ଣ ରେଟ୍ ଗାଡ଼ି ର ଆମେ ରେନ୍ଦାପାଟଣା ରୁ ପୁରୀ ଆପଣଙ୍କ ଗାଡ଼ି ସାତ ଜଣ ଯିବୁ ଆଉ ଆଉ ଯାଜପୁରୁ ବିରଜା ଗଲେ କେତେ ଟଙ୍କା ପଡ଼ିବ ସେଇ ସାତ ଜଣ ଗୋଟେ ଦିନ ରହିବୁ ହେଟି ଆଜ୍ଞା ଆଉ ଢେଙ୍କାନାଳ ରୁ କପିଳାସ ଗଲେ କେତେ ଟଙ୍କା ପଡ଼ିବ ସେଟା ସେ ସାତ ଜଣ ଯେ ଆମେ ଯେତେବେଳେ ଯାଜପୁର ଆଡ଼ୁ ବିରଜା ଦେଖିକି ଆସିବୁ ସେଇପଟେ ଢେଙ୍କାନାଳ ପଶିକି ଆସିବୁ ସେଠି କ'ଣ ସେତିକି ରେଟ୍ ନେବେ କି ଆଉ ହଜାର ଟଙ୍କା ପଡ଼ିବ

ଆଉ ପୁରୀ ଚନ୍ଦ୍ରଭାଗା କୋଣାର୍କ ଆଉ ସମୁଦ୍ରକୂଳକୁ ଯିବା ସବୁଠିକି ଗଲେ କେତେ କ'ଣ ଦିନଟେ ରହିବା ସେଠି କେତେ ରେଟ୍ କ'ଣ କେମିତି

ଆଉ ଚିଲିକା ଟିକେ ଗଲେ ସେଇ ପୁରୀ ରୁ ଫେର୍ ଚିଲିକା ଯିବା ଚିଲିକା ସେଠି ଟିକେ ଟୋଟାଲି ତିରିଶି ହଜାର ପଡ଼ିବ ଆଉ ଏତେ କ'ଣ କହୁଛନ୍ତି ଏତେ ଆମେ ଯିବୁ ଟିକେ କମ୍ କରନ୍ତୁ ହଁ ସେଇ ଯେ ଆମେ ଏତେ ଜାଗା ବୁଲିବୁ ଏତେ ଯାହେଲେ ବି ଦେଉଛୁ ଏତେ ଭଡ଼ା ଏତେ ଦେଉଛୁ ଆପଣ ଟିକେ କଟେଇବେ ନା ଆଉ

ହଉ ରହୁଛି ଟୋଲ୍ ଗେଟ୍ ପଇସା ଆଜ୍ଞା ତା'ପରେ ଆପଣଙ୍କୁ ତ କାଟିବାକୁ ପଡ଼ିବ ଅଧିକ ପଡ଼ିବ ଟୋଲ୍ ଗେଟ୍ ପଇସା ଦେବୁ ଖାଇବା ପାଇଁ ପଇସା ଦେବୁ ଆଉ ଏତେ ଜାଗା ବୁଲିବୁ ଆପଣ ଟିକେ କାଟିବେ ନି ପଇସାଟା କମେଇବେ ନି ଆଜ୍ଞା ହଉ ଆମେ ସାତଟା ବେଳୁ ବାହାରିବୁ ଆମେ ପଚିଶି ତାରିଖରେ ବାହାରିବୁ ଆଉ

ହଁ ମୁଁ ଫୋନ୍ କରିବି ଆପଣ କିନ୍ତୁ ସକାଳୁ ଗାଡ଼ି ଆଣିବେ ଆମେ ଯିବୁ ଟିକେ ସାତଟା ବେଳୁ କିନ୍ତୁ ଆପଣ ବଡି ଭୋର୍ ରୁ ଆଣିବେ ହଁ ଖରା ଦିନ ନା ଶୀଘ୍ର ଟିକେ ଗଲେ ବାହାରି ଶୀଘ୍ର ପହଁଞ୍ଚିବା ବହୁତ ଖରା ହେଉଛି

ଆମେ ଟିକେ ପୁରୀ ପୁରୀ ଯିବା ସେଠି ଲାଇନ୍ ଲାଗୁଛି ଆଗେ ପ୍ରଭୁ ଜଗନ୍ନାଥଙ୍କୁ ଟିକେ ଦେଖିବା ତା'ପରେ ସମୁଦ୍ର ବୁଲିକି ଚନ୍ଦ୍ରଭାଗା ଏସବୁ ପଛରେ ଦେଖିବା ଆଗେ ଜଗନ୍ନାଥଙ୍କର ଯୋଉ ମଙ୍ଗଳ ଆଳତୀ ହେଉଛି ଆମେ ଟିକେ ଦେଖିବା ତା'ପରେ ସବୁ ଆଡ଼େ ବୁଲିବୁଲା କି ଦେଖି କି ଆସିବା ଆଉ